ଆମ ଭାରତୀୟ ଗଣମାଧ୍ୟମ ମାଧ୍ୟମରେ ଆମେ ଆମ ଅଞ୍ଚଳ ଆମ ଦେଶର ଆମ ଦେଶ ବ୍ୟତୀତ ଅନ୍ୟ ଦେଶର ମଧ୍ୟ ଆମେ ଖବର ପାଇପାରିଥାଉ ଆମ ଦେଶର ଗଣମାଧ୍ୟମ ଗୁଡ଼ିକ ଆମ ଦେଶରେ ପାଣିପାଗ ଜଳବାୟୁ ଏବଂ ଏହାର ଅର୍ଥନୈତିକ ସାମାଜିକ ଏବଂ ରାଜନୈତିକ ଘଟଣା ଗୁଡ଼ିକୁ ପ୍ରଦର୍ଶିତ କରିଥାଏ ସେ ସବୁ ଘଟଣା ଗୁଡ଼ିକର ତଦାରଖ କରନ୍ତି ସବୁ ଘଟଣା ଗୁଡ଼ିକୁ ତର୍ଜମା କରନ୍ତି ତର୍କ ବିତର୍କ କରନ୍ତି ଏବଂ ଲୋକଲୋଚନକୁ ସେଇ ଘଟଣା ଗୁଡ଼ିକୁ ଆଣିଥାନ୍ତି ଯାହାଫଳରେ ଲୋକମାନେ ଆମ ଦେଶରେ କ'ଣ ଘଟଣା ଘଟୁଛି କ'ଣ ଦୁର୍ଘଟଣା ଘଟୁଛି ସେ ସବୁ ସମ୍ବନ୍ଧରେ ଅବଗତ ହୋଇଥାନ୍ତି ଏବଂ ଆମ ଭାରତର କେତେକ ଗଣମାଧ୍ୟମ ହେଉଛି ଯେମିତିକି ଓ ଟି ଭି ନ୍ୟୁଜ୍ ନ୍ୟୁଜ୍ ଏଇଟିନ୍ ଅର୍ଗସ୍ ନ୍ୟୁଜ୍ କଳିଙ୍ଗ ନ୍ୟୁଜ୍ ଏହା ବ୍ୟତୀତ ଆମ ଆମର କେତେକ ଖବରକାଗଜ ରହିଛି ଆମ ଦେଶର କେତେକ ଓଡ଼ିଆ ଖବରକାଗଜ ହେଉଛି ସମ୍ବାଦ ସମାଜ ପ୍ରମେୟ ଇତ୍ୟାଦି ଅନେକ ଖବରକାଗଜ ରହିଛି ଆମେ ଖବରକାଗଜ ପଢ଼ି କିମ୍ବା ଟିଭିରେ ନ୍ୟୁଜ୍ ଦେଖି କିମ୍ବା ରେଡ଼ିଓ ମାଧ୍ୟମରେ ଶୁଣିକି ଆମେ ଆମ ଅଞ୍ଚଳର କେତେ ଡିଗ୍ରୀ ତାପମାତ୍ରା ଅଛି ପାଣିପାଗ କ'ଣ ଆଗକୁ ବର୍ଷା ହେବ ନା ନାହିଁ କେଉଁଠି ଏହାର ଆକ୍ସିଡ଼େଣ୍ଟ ହେଇଗଲା କେଉଁଠି ଚୋରି ହେଲା କେଉଁଠି ଡକାୟତି ହେଲା କେଉଁ ମନ୍ତ୍ରୀ କେବେ ବଦଳି ହେଲେ ଏସବୁ ସମସ୍ତ ରାଜନୈତିକ ସାମାଜିକ ଏବଂ ଆର୍ଥନୈତିକ ସମସ୍ତ କ୍ଷେତ୍ରର ଖବର ଆମେ ପାଇପାରିଥାଉ ଗଣ ଗଣମାଧ୍ୟମ ଗଣମାଧ୍ୟମ ମାଧ୍ୟମରେ ଆଉ ଏହି ନ୍ୟୁଜ୍ ଚ୍ୟାନେଲ୍ ଏବଂ ଖବରକାଗଜ ଗୁଡ଼ିକ ବହୁତ ବହୁତ ଧନ୍ୟବାଦ କାରଣ ଏହିସବୁ ଯୋଗୁଁ ହିଁ ଆମେ ସବୁ ଖବର ପାଇପାରିଥାଉ